ଆମେ ଖାଦ୍ୟ ଖାଇଲାବେଳେ ଦହିଟା ଖାଇବା ଦରକାର ଦହିଟା ଖାଇଲେ ଦହିରେ ଭିଟାମିନ୍ ସି ଥାଏ ଏବଂ ପାଟି ମାନେ ଦେହକୁ ବି ଭଲ ଆଉ ପାଟିକି ବି ସ୍ୱାଦ ଲାଗେ ଆଉ ତେଣୁ ଖାଦ୍ୟଟା ଖାଇଲାବେଳେ ଦହିଟା ଖାଇବା ଦରକାର ଆଉ ଲେମ୍ବୁ ବି ଖାଇବା ଦରକାର ଲେମ୍ବୁଟା ଖାଇଲେ ଦେହକୁ ବି ଭଲ ଆଉ ଖାଇବାରେ ବି ସ୍ୱାଦ ବଢ଼େଇଥାଏ ଆଉ ଦେହକୁ ବି ଭଲ ଲାଗେ ପାଟିକି ଭଲ ଲାଗେ ଆଉ ନିଜେ ଖାଏ ଆଉ ସମସ୍ତଙ୍କୁ ବି ଖୁଆଏ ଆଉ ସମସ୍ତେ ଖାଇବା ଦରକାର